ଆମର ଯେହେତୁ ଗୋଟେ ଛୋଟ ସହର ତ ଏଠି ବିଭିନ୍ନ ପ୍ରକାର ବହୁତ ପ୍ରକାର ପଡ଼ିଆ ରହିଛି ଯେଉଁଠିକି ଘାସ ରହେ ତ ଏଠି ବହୁତ ମାନେ ଯେହେତୁ ଆମର ଗାଈ ଅଛି ତ ସମସ୍ତେ ଫାର୍ମିଂ ଏଠି କରୁଛନ୍ତି ତ ଗାଈ ବହୁତ ରହୁଛନ୍ତି ତ ପଡ଼ିଆ ଥିବାରୁ ଘାସ ଖାଇବାରେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ କିନ୍ତୁ ଗୋଟେ ଜିନିଷ ଯେ ଯେହେତୁ ସହର ଏଠି ବହୁତ ପ୍ରକାର ଜରି ଆସିକି ଉଡ଼ିକି ସେଇଠି ପଡ଼େ ତ ବହୁତ ପଶୁ ଅଛନ୍ତି ଯାହାକି ଯେଉଁ ଗାଈ ଅଛନ୍ତି ସିଏ ସବୁ ଖାଇ ଦିଅନ୍ତି ତ ସେମାନଙ୍କ ପେଟ ପ୍ରକାର ପ୍ରୋବ୍ଲେମ୍ ହୁଏ ବହୁତ ରୋଗ ସେମାନଙ୍କୁ ମଧ୍ୟ ହୁଏ ତ ସେଥିପାଇଁ ସେଥିପାଇଁ ବହୁତ ଅସୁବିଧା ହୁଏ କି ଆଉ କ'ଣ କରାଯାଇପାରିବ ଯେହେତୁ ଆମେ ଯେତେ ପାରୁ ତ ମାନେ ତାକୁ ସଫା କରୁ କିନ୍ତୁ ତଥାପି ମାନେ ପବନରେ ଉଡ଼ିକି ପଳାଇ ଆସେ ତ ରୋଡ଼୍ ସାଇଡ଼୍ରେ ତ ଘର ସବୁ ତ ସେଥିପାଇଁ ସେସବୁ ଉଡ଼ିକି ପଳାଇ ଆସେ ଆଉ ସେଥିପାଇଁ ଆମେ ଧ୍ୟାନ ଦଉ କିନ୍ତୁ କେତେବେଳେ କେମିତି କ'ଣ ହେଇକି ସେସବୁ ସେ ଖାଇଦିଅନ୍ତି ତ ସେଥି କିଛି ଅସୁବିଧା ନାହିଁ ଆଉ ପାଣିର ଟିକେ ଅଭାବ ଯାହାବି ଥିଲା ବର୍ତ୍ତମାନ ଯେଉଁ ପାଣି ଟାଙ୍କି ହେଇକି ସେ ପାଣି ଗୁଡ଼ାକ ସବୁ ଟାଇମ୍ ପାଣି ପଳାଇଆସୁଛି ତ ପାଣିର କୌଣସି ପ୍ରକାର ଅଭାବ ବର୍ତ୍ତମାନ ନାହିଁ ତ କିଛି ଅସୁବିଧା ନାହିଁ ତ ପାଣିର କୌଣସି ପ୍ରକାର ଅସୁବିଧା ନାହିଁ କି ଏବେ ଟିକେ ଯାହାବି ଘାସ ନୂଆ ନୂଆ ହଉଚି ତ ସମସ୍ତେ ଗାଈ ଗୋରୁ ଯାହା ଗାଈ ଛେଳି ମେଣ୍ଢା ଯିଏ ଯାହାବି ରହିଲା ସବୁ ଠିକ୍ଠାକ୍ ଏବେ ବର୍ତ୍ତମାନ ଖାଦ୍ୟ ଖାଇପାରୁଛନ୍ତି